ମୁଁ ଯେଉଁ ଶାଢ଼ୀଟି ଆଣିଥିଲି ସେ ଶାଢ଼ୀର ଖରାପ ଗୁଣ ଗୁଡ଼ିକ ହେଲା ଶାଢ଼ୀର କିଛିଦିନ ପିନ୍ଧି ସାରିଲା ପରେ ସେ ଶାଢ଼ୀ କଲର୍ ପଳାଉଛି ତା'ର ପ୍ରିଣ୍ଟ ସବୁ ଘସରା ମସରା ହୋଇଯାଉଛି ଶାଢ଼ୀଟି ଶୁଖେଇଲେ ଜଲଦି ଶୁଖୁନାହିଁ